ଆମେ ସାଧାରଣତଃ ଘରେ ପଶୁପାଳନ କରିଥାଉ ଗାଈ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ରଖିଥାଉ ଗାଈରୁ କ୍ଷୀର ବିକ୍ରି କରି ପରିବାର ପୋଷଣ କରାଯାଏ କୁକୁଡ଼ା ଫାର୍ମ୍ ବି କରିଛୁ କୁକୁଡ଼ା ବି କିଛି ଲାଭ ଯୋଗାଉଛି ଏହିପରି କରି ପରିବାର ପୋଷଣ କରୁଛୁ ଆଉ ସରି